ଆଜ୍ଞା ଆପଣ ସାରଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ୱେବସାଇଟ୍ରୁ ଚିଲି ଚିକେନ ମଗାଇଥିଲି ଆଜ୍ଞା ମଗାଇଥିଲି ତ ଯାଏଁ ମାନେ ଆସିବାର ମାନେ ଆସିନି ତ କେଉଁଠି ପହଞ୍ଚିଲାଣି କ'ଣ ହେଲାଣି ସେ ବିଷୟରେ ଜାଣିବା ପାଇଁ କଲ୍ କରିଥିଲି ଆଜ୍ଞା କେତେ ଟାଇମ୍ ଲାଗିବ ଆଉ

ଆଜ୍ଞା ଆପଣ ଆସ ଆଉ ଆଣନ୍ତୁ ଆଉ ମୁଁ ରାୟଗଡ଼ା ଷ୍ଟେସନରେ ଅପେକ୍ଷା କରିଛି ଆଜ୍ଞା